ବୌଦ୍ଧ୍ ଜିଲ୍ଲା ଗୁଟେ ଗରିବ୍ ଜିଲ୍ଲା ଇନେ ପାଖାପାଖି ଅଶୀ ଭାଗ୍ ଲୋକ୍ମାନେ ଚାଷ୍ କରିକିରି ବଞ୍ଚସନ୍ ଆର୍ ଜୀବିକା ବଏଲେ ହେଟାନ ଚାଷ ବାଷ୍ନ ଆରୁ ସେନର୍ କିଛି ଲୋକ୍ମାନେ ସରକାରୀ ଚାକିରି କରୁଛନ୍ ଆରୁ ଏବର୍ ଯୁବଗୋଷ୍ଠୀ ଘରୋଇ ଚାକିରି କର୍ବାକେ ବଡ଼ାଟେ ପସନ୍ଦ୍ କଲେନ କାଇଁଥିର୍ଲାଗି ବଏଲେ ସର୍କାରୀ ଚାକିରି ତ ନାଇଁ ମିଲ୍ବାକେ ସେଥିର୍ଲାଗି ଘରୋଇ ଚାକ୍ରି କର୍ବାର୍ ଲାଗି ସେମାନେ ବାଧ୍ୟ ହଉଚନ୍ ଆର୍ ବୌଦ୍ଧ୍ ଜିଲ୍ଲାରେ ବେକାରି ସମସ୍ୟା କେତେ ନି କେତେ ଇମୁଡ଼ୁ ସେମୁଡ଼ୁ ତକ୍ ତ ବେକାରି ତ ସେତାକୁ ପରାମର୍ଶ ହେଲା ସେମାନେ ଭଲ୍ ଚାଷ୍ ବାଷ୍ କରୁନ୍ ଇ ଆଧୁନିକ୍ ଯୁଗରେ ଟ୍ରାକ୍ଟର୍ ହାର୍ଭେସ୍ଟର୍ ଲଗେଇକିରି ଯେନ୍ ପ୍ରକାର୍ ଚାଷ୍ ବାଷ୍ କରାଯାଉଛେ ସେଟା କରୁନ୍ ଆଉ ଖାଦ୍ୟଭିତିକ ଶିଳ୍ପ ବେଲେ ଖାଦ୍ୟ ଉପରେ କିଛି ଶିଳ୍ପ କରୁନ୍ ଜେନ୍ଟାକି ଭାରି ଭଲ୍ ହେବା ଆର୍ ବେସରକାରୀ ଚାକ୍ରି ବି କରୁନ୍ ଜଙ୍ଗଲ ବିଭାଗ ଉପରେ ବି ଚାକିରି କରୁନ୍ ବେସରକାରୀ ଚାକିରି ଯେନ୍ଟାକି ଭାରି ଭଲ୍ ହେବା